ହଁ ବିଶ୍ଵଜିତ ହଁ ଥ୍ୟାଙ୍କ୍ ୟୁ

ବର୍ତ୍ତମାନ ମୁଁ କୋରାପୁଟ କୋରାପୁଟ ଡିଷ୍ଟ୍ରିକ୍ରେ ଅଛି ବର୍ତ୍ତମାନ ତ ଏବେ ଆମର ନେକ୍ସଟ୍ ପର୍ଫୋମାନ୍ସ ଦୁଇଦିନ ଛାଡ଼ିକି ଅଛି ଶାନ୍ତି ନଗର ଆଡ଼େ ହେଲେ ଆମର ସେଇଠି ପର୍ଫୋମାନ୍ସ ହେବାର ପ୍ଲାନ୍ ଅଛି ଆପଣ ଆସନ୍ତୁ ଆସନ୍ତୁ ପର୍ଫୋମାନ୍ସ ଦେଖିବାକୁ ଆସନ୍ତୁ ଆପଣ ଆମ ଫ୍ୟାନ୍ ମାନେ ଆସିଲେ ହିଁ ଆମକୁ ବହୁତ ଖୁସି ଲାଗେ ଆସନ୍ତୁ ଆପଣ

ହଁ କୁହନ୍ତୁ ହଁ କୌଣସି ଫ୍ୟାନ୍ ବି ଆମର ପର୍ଫୋମାନ୍ସ ମିସ୍ କରନ୍ତୁ ନାହିଁ ସେଥିପାଇଁ ଚାହୁଁଛୁ ଆପଣ ଆପଣ ନିଜର ବେଷ୍ଟ ଟ୍ରାଏ କରିକି ଆମ ପର୍ଫୋମାନ୍ସ ଦେଖିବାକୁ ଆସନ୍ତୁ ଆମ ଫ୍ୟାନ୍ ଥିଲେ ଆମେ ହିଁ ଆମେ ରହିବୁ ଆମ ଆମ ପର୍ଫୋମାନ୍ସ ଅଛି ଦୁଇଦିନ ଛାଡ଼ିକି ଅଛି ହେଲେ ଆମ ପର୍ଫୋମାନ୍ସ ଷ୍ଟାର୍ଟ୍ ହେବ ସନ୍ଧ୍ୟା ସାଢ଼େ ଚାରିଟାରୁ ରାତି ସାଢ଼େ ଆଠଟା ପର୍ଯ୍ୟନ୍ତ ଆମକୁ ଜାଗା ହେଉଛି ଶାନ୍ତି ନଗରରୁ ଶାନ୍ତି ନଗର ଭିଲେଜ୍ କୋରାପୁଟ ଡିଷ୍ଟ୍ରିକ୍ଟ ସିଏ ଆସିବେ ଆସିବେ ହଁ କୁହନ୍ତୁ

ଏବେ ଆମ ଯେଉଁ ଆମ ଓଡ଼ିଆ ଗୀତ ଯାକ ନ୍ୟୁ ରିଲିଜ୍ ହେଉଛି ରସିଆ ରସିଆ ନାମକ ସଙ୍ଗ୍ରେ ଆମ ପର୍ଫୋମାନ୍ସ ହେବ ଆମ ବେଷ୍ଟ ପର୍ଫୋମାନ୍ସ ଚାହିଁଲେ ଆମେ ଦେବୁ ଆଉ ଅଦର୍ ଅଦର୍ ଅଦର୍ ଅଦର୍ ସଙ୍ଗ୍ ବି ଅଛି ଯେମତି ଆମ ସମ୍ବଲପୁରୀ ଆଲବମ୍ ଆମ ଓଡ଼ିଆ ଆଲବମ୍ ସେସବୁ ଗୀତରେ ପର୍ଫୋମାନ୍ସ ଅଛି କିନ୍ତୁ ଆମ ବେଷ୍ଟ ପର୍ଫୋମାନ୍ସ ରସିଆ ସଙ୍ଗ୍ରେ ହେବ